ତ ସ୍ୱାସ୍ଥ୍ୟ ହିଁ ସମ୍ପଦ ଏ ତ ଆମେ ବିଭିନ୍ନ ପାଣିପାଗ ଅନୁସାରେ ଆମେ କିଛି ଦୌଡ଼ିମା ତା'ର କିଛି ବିଧିବିଧାନ ଅଛେ ଯଦି ଗରମ୍ ପାଗ୍ରେ ଆମେ ଦୌଡ଼ିମା ତା'ହେଲେ ସଖାଲେ ଆମେ ସଖାଳେ ସଖାଳୁ ଦୌଡ଼ିମା ଯଦି କିଛି ଖରା ବଢ଼ିଯାଉଛେ ତା'ହେଲେ ଆମେ ଧଲା ପୋଷାକ୍ ପିନ୍ଧ୍ମା ବୋଲେ ଯେନ୍ଟାକି ଖରା ବିଶେଷ୍ ଖରା ଦାଉରୁ ଆମେ ରକ୍ଷା ପାଇପାର୍ମା ଜହ ହଇରାଣ୍ ହର୍କତ୍ ନେଇ ହଉନ ଆଉ ତା ସାଙ୍ଗେ ଆମେ ଯେତେବେଲେ ଖରା ବେଲ୍କେ ଦୌଡ଼ା ଧୁପା କର୍ମା ତା'ହେଲେ ସାଙ୍ଗେ ପାଏନ୍ ବୁତଲ୍ ବି ଧରିଥିମା ଯେନ୍ଟାକି ଆମର୍ କାମ୍ରେ ଆସିପାର୍ବା ଆଉ ଥଣ୍ଡା ଥଣ୍ଡା ପାଗେ ବା ଶୀତ୍ ମାସେ ସେ ସମିଆର ପାଣିପାଗ ଅଲ୍ଗା ଥିସି ଥଣ୍ଡା ଥିସି ତ ସେଥିଲାଗି ଆମେ ଶୀତ ଲୁଗା ପରିଧାନ୍ କର୍ମା ସକାଳେ ଆମେ ଟ୍ରାକ୍ ସୁଟ୍ ଉନ୍ରେ ତିଆରି ହେଇଥିବା ଟ୍ରାକ୍ ସୁଟ୍ ପିନ୍ଧିିକରି ଆମେ ଦୌଡ଼ି ଯିମା ବଲେ ଠିକ୍ ହେବା ତାର୍ ସାଙ୍ଗେ ଆମେ ଗୋଡ଼େ ଆମେ ଜୋତା ଲଗାମା ଲଗାମା ଯେନ୍ଟାକି ଆମର୍ ପାଦ୍ରେ ବେଶୀ କିଛି ଆଘାତ୍ ନାଇଁ ହୁଏ ଆମେ ଠିକ୍ ହିସାବରେ ଦୌଡ଼ି ପାର୍ମା ଆଉ ବିଶେଷ୍ କରି ଶୀତ୍ ମାସେ ଦୌଡ଼ିବାଟା ବେଶୀ ଭଲ୍ ଏ ଯେନ୍ଟାକି ଆମେ ହୁଏତ କିଛି ଥଣ୍ଡା ଥିବା ଯେ ଦେହ ଥଣ୍ଡା ସମୟରେ ଆମେ ଯଦି ଦୌଡ଼ିମା ତା'ହେଲେ ଆମେ ଆମର୍ ଥଣ୍ଡା ନିବାରଣ ହେଇପାର୍ବା ତା ସାଙ୍ଗେ ସାଙ୍ଗେ ଆମେ ଭଲ୍ସେ ଆମେ ନିଜର୍ ଦେହରୁ ଯଦି ଝାଲ୍ ବାହାରି ପାର୍ବା ତା'ହେଲେ ସେଟା ବି ଶୀତ୍ମାସେ ଆମର୍ ଦେହର୍ ଲାଗି ବହୁତ୍ ହିତକାରକ ଏ ଆଉ ବର୍ଷା ସିଜନ୍ରେ ବର୍ଷା ସିଜନ୍ରେ ବି ତ ଦୌଡ଼ିବାର୍ଟା ସେ ସମୟରେ ଆମେ କିଛି ପୋଷାକ୍ ତ ପିନ୍ଧିମା ବେନିୟନ୍ ପୋଷାକ୍ ପିନ୍ଧିମା ଟ୍ରାକ୍ ସୁଟ୍ ପିନ୍ଧ୍ମା ଆଉ ଦୌଡ଼ିମା ସମୟରେ ଆମେ ବି ବହୁତ୍ କିଛି ପାଇପାର୍ମା ଯେନ୍ଟାକି ବର୍ଷା ଦିନେ ଆମେ ବର୍ଷା ଦିନେ ଲଗେଇ ପାର୍ମା